ଗୋଟେ ଅଟୋ ବୁକ୍ କରିବାର ଥିଲା ଶାଳା ମନ୍ଦିର ଗୋରେଗନାଥ ମନ୍ଦିର ବୁଲିବାର ଥିଲା ଡ୍ରାଇଭର୍ ଭଲ ଥିବ ଭଲ ଅଛି ତ ଡ୍ରାଇଭର୍ ଆଉ ତା ପଇସା ପତ୍ର କ'ଣ କ'ଣ ନେଉଛି ଭଲ ପଇସା ମାନେ ଅଳ୍ପ ନେଉଛି ତ